ଆମ ଜିଲ୍ଲାରେ ବହୁତ ପୂଜାସ୍ଥଳୀ ଅଛି ଯେପରିକି ଖେଚିଙ୍ଗରେ ଖେଚେଙ୍ଗା ସ୍ଥର ଆଉ ବାରିପଦାରେ ଆମର ଅଛି ମାଆ ଅମ୍ବିକା ମନ୍ଦିର ଅଛି ଜ୍ଵାଲାମୁଖି ମନ୍ଦିର ଅଛି ପୁଣି ବିଶ୍ୱର ଦ୍ୱିତୀୟ ଶ୍ରୀକ୍ଷେତ୍ର ଯେଉଁଟା କୁହାଯାଏ ଆମର ବାରିପଦାରେ ଜଗନ୍ନାଥ ସେ ଜଗନ୍ନାଥ ମନ୍ଦିର ଅଛି ବହୁତ କିଛି ଜାଗା ଅଛି ଏମିତିକି ଦେବକୁଣ୍ଡ ଅଛି ସେ ଜାଗାରେ ବର୍ଷକୁ ସେମିତି ପୂଜା ହୁଏ ବହୁତ ଲୋକ ବି ଯା'ନ୍ତି ସେଠି ପୂଜା କରିବା ପାଇଁ ନିଜେ ନିଜର ମାନସିକ ବି ଦିଅନ୍ତି ଏବଂ ସେଠି ବୁଲିବାକୁ ବି ମଧ୍ୟ ଯା'ନ୍ତି ଏବଂ ଆମର ଏହି ଜିଲ୍ଲାରେ ବହୁତ ପରମ୍ପରା ଏବଂ ପରମ୍ପରା ପାଳନ ପାଳନ କରନ୍ତି ଯେପରିକି ଆମର ଏହି ଜିଲ୍ଲାରେ ସବୁଠୁ ବଡ଼ ପର୍ବ କେତେବେଳେ ମକର ପର୍ବ ସେଠାକୁ ଆମ ଜିଲ୍ଲାରେ ବହୁତ ଶ୍ରଦ୍ଧାରେ ଆଉ ବହୁତ ଭଲ ପାଇବା ସହିତ ପାଳନ କରନ୍ତି ସେଇଟା ଆମର ତିନି ଦିନ ଧରି ପାଳନ ହୁଏ ଆଉ ସବୁ ଆମର ଏଇ ମୟୁରଭଞ୍ଜ ଜିଲ୍ଲାରେ ପ୍ରାୟତଃ ଘର ଘରେକା ସେଟା ମାନେ ପାଳନ କରନ୍ତି ଆଉ ସବୁଠୁ ପର୍ବ କେତେ କହିଲେ ସେଇଟା ହି ତା'ପରେ ଆମର ଦୋଳପୂର୍ଣ୍ଣିମା ହୁଏ ଦୋଳପୂର୍ଣ୍ଣିମା ଦୋଳପୂର୍ଣ୍ଣିମାରେ କିର୍ତ୍ତନ ହୁଏ ଗାଁ'ରେ ହୋଲି ଖେଳ ହୁଏ ବହୁତ କିଛି ମଜା ମସ୍ତି କରନ୍ତି ଘରଲୋକ ଆଉ ତା' ପରେ ପରେ ଆମର ଉଡ଼ାପର୍ବ ଯେଉଁଟାକି ଆମର କହନ୍ତି ପଣା ସଂକ୍ରାନ୍ତି ସେଟା ବି ଆମ ଗାଁ'ରେ ଗୋଟେ ପ୍ରସିଦ୍ଧ ସେଟା ଏପ୍ରିଲ୍ ମାସରେ ହୁଏ ତ ବହୁତ ଜାଗାରେ ବହୁତ ବହୁତ ଦିନରେ ହୁଏ କିନ୍ତୁ ଆମର ଏଠି ଏପ୍ରିଲ୍ ମାସରେ ହୁଏ ଚଉଦ ତାରିଖ ଦିନ ହୁଏ ପଣା ସଂକ୍ରାନ୍ତି ସେ ଯେଉଁ ତା'ପରେ ଜଗନ୍ନାଥ ମନ୍ଦିରରେ ଯେମିତି ରଥଯାତ୍ରା ହୁଏ ଜୁନ୍ ଜୁଲାଇ ଆଡ଼କୁ ବହୁତ ଆଡ଼ୁ ପର୍ଯ୍ୟଟନ ଆସନ୍ତି ବୁଲିବାକୁ ବହୁତ ଲୋକ ବୁଲନ୍ତି ଇଏ କରନ୍ତି ଦେଖନ୍ତି ମେଳା ଭି ସେଇଠି ବସେ ଆଠ ଦଶ ଦିନ ଧରିକି ମେଳା ବସେ ତା'ପରେ ଆମର ଦେଉଳିରେ ମଧ୍ୟ ମେଳା ବସେ ସେ ଝୁମର ମେଲୋଡ଼ି ଫେଲୋଡ଼ି ହୁଏ ଯାତ୍ରା ହୁଏ ବହୁତ ଲୋକ ବି ଆସନ୍ତି ବହୁତ ଇଏ ବି ଗହଳି ହୁଏ ତା'ପରେ ଆଉ ସେହିପରି ଆମର ଇତିହାସ ରହିଛି ଆଉ ରହିବ ମଧ୍ୟ ଆଗକୁ